ହ୍ୟାଲୋ ଆପଣ ଜୋମାଟୋ ମ୍ୟାନେଜରରୁ କହୁଥିଲେ କି ମୁଁ ରଞ୍ଜନ କୁମାର ଜେନା ଯାଜପୁରରୁ କହୁଥିଲି ମୁଁ ଗତ ନଅ ଛଅ ଦୁଇହଜାର ତେଇଶ ସମୟ ଗୋଟାଏ ତିରିଶରେ ମୋର ଚିକେନ୍ ବିରିୟାନି ଅର୍ଡ଼ର କରିଥିଲି ଯାହାକି ଦୁଇଶହ ଟଙ୍କା ଆପଣଙ୍କ ଫୋନ୍ପେ ମାଧ୍ୟମରେ ମୁଁ ଡିପୋଜିଟ୍ କରିଥିଲି ଲେଟ୍ ହେବାରୁ ମୁଁ ଚିକେନ୍ ବିରିୟାନି ଫେରସ୍ତ କରିଥିଲି ଯାହାକି ଆଜି ପର୍ଯ୍ୟନ୍ତ ମୋ' ଫୋନ୍ ଫୋନ୍ପେ ୱାଲେଟରେ ଦୁଇଶହ ଟଙ୍କା ଫେରସ୍ତ ହୋଇନାହିଁ ଦୟାକରି ମୋ' ଫୋନ୍ପେ ନମ୍ବରରେ ଟିକିଏ ଦୁଇଶହ ଟଙ୍କା ଡିପୋଜିଟ୍ କରନ୍ତୁ ମୋ' ଫୋନ୍ପେ ନମ୍ବର ହେଉଛି ଆଠ ତିନି ଚାରି ଦୁଇ ନଅ ଶୂନ ଦୁଇ ଦୁଇ ପାଞ୍ଚ ଶୂନ ଧନ୍ୟବାଦ